ହଁ ହ୍ୟାଲୋ ହଁ ଆକାଶ ମୋବାଇଲ୍ ଶୋ ରୁମ୍ କୁହନ୍ତୁ ୱାନ୍ପ୍ଲସ୍ ମୋବାଇଲ୍ ହଁ ଅଛି ଆପଣଙ୍କୁ କେଉଁ ରେଞ୍ଜର ଦରକାର ଆପଣଙ୍କର ରେଞ୍ଜ କେତେ ଅଛି କୁହନ୍ତୁ ଇଏ ଏଇଠୁ ଆମର ଏଠି ତ ସବୁ ଇଏ ଷ୍ଟକ୍ ଆଭେଲେବଲ୍ ନାହିଁ ତଥାପି ଅଛି ଆମର ୱାନ୍ ପ୍ଲସ୍ ବିଲୋ ମାନେ ଷ୍ଟାର୍ଟିଙ୍ଗ୍ ପ୍ରାଇସ୍ ତା'ର ଅଛି ଥାର୍ଟି ଫାଇବ୍ରୁ ଅଛି ଆପଣଙ୍କର କେତେ ରେଞ୍ଜ ଦରକାର କହିଲେ ଆଚ୍ଛା ଆଚ୍ଛା ଅଛି ୟାର କ୍ୟାମେରା ଫାସିଲିଟି ଭଲ ଥାଉଛି ଆପଣ ଯଦି ଇଏ ଯିବେ ଫାଇବ୍ ଜି ତା'ର ରହୁଛି ଥାର୍ଟି ଫାଇବ୍ରୁ ସେଇଟା ଲୋ ମଡ଼େଲ୍ଟା ଅଛି ଆଉ ଯଦି ଆପଣ ଫୋର୍ଟି ଫାଇବ୍ ହେଉଛନ୍ତି ହେଲେ ବହୁତ ଇଏ ତା'ର ଫ୍ୟାସିଲିଟି ତା'ର କ୍ୟାମେରା କ୍ୟାମେରା କ୍ୱାଲିଟି ଭଲ ଥିବ ତା'ର ଆଉ ଆପଣଙ୍କର ଇଏ ୱାନ୍ ପ୍ଲସ୍ ଇଏରେ କିଛି ନଲେଜ୍ ଅଛି ଆପଣଙ୍କର ନାଇଁ ଆପଣ ଯଦି ଆମର ଇଏ ଦୋକାନକୁ ଭିଜିଟ୍ କରିପାରିବେ ଆଉ ଯଦି ନାଇଁ କହୁଛନ୍ତି ଆପଣଙ୍କୁ ଡେଲିଭରି ବି କରିହେବ କିନ୍ତୁ ଆପଣ ନିଜେ ଆସିକି ମାନେ ଦୋକାନ ଭିଜିଟ୍ କଲେ ଭଲ ଥିବ ଆଉ ତ ଆପଣ କ୍ୟାସ୍ରେ ଯଦି ନେବେ କ୍ୟାସ୍ରେ ନେବେ ହଁ ଫାଇନାନ୍ସ ସୁବିଧା ବି ଅଛି ଆଭେଲେବଲ୍ ଅଛି ହୁଁ ଅଛି

ହୁଁ ଆପଣ ଯେଉଁଟା ଆପଣଙ୍କର ଯେଉଁଟା ସୁବିଧା ଲାଗୁଛି ଇ ଏମ ଆଇ କଲେ ବି ହେଇଯିବ ଫାଇନାନ୍ସ କଲେ ବି ମାନେ ଫାଇନାନ୍ସ କଲେ ହେଇଯିବ କ୍ୟାସ୍ ଦେଲେ ବି ହେଇଯିବ ବୁଝିପାରିଲିନି ଆଜ୍ଞା ଆଉଥରେ କୁହନ୍ତୁ ଆପଣଙ୍କର ସେଇଟା ଇଏ ଆପଣ ମିନିମମ୍ ଥାର୍ଟି ଫୋର୍ଟି ପରସେଣ୍ଟ୍ ଦେବେ ସେଇଟା ଆପଣ ଦୋକାନ ଭିଜିଟ୍ କଲେବି ଆମେ କହିଦେବୁ କିଛି ଅସୁବିଧା ନାହିଁ ତହିଁରେ ଆପଣଙ୍କର ଆସନ୍ତୁ ଦୋକାନ ଭିଜିଟ୍ କରନ୍ତୁ ଆଉ ମଡ଼େଲ୍ ବି ଦେଖନ୍ତୁ କେତେଟା ମଡ଼େଲ୍ ଅଛି ଆମ ଆମ ପାଖରେ ଅଲଗା ମୋବାଇଲ୍ ବି ଅଛି ଏଇଟା ଟିକିଏ ଭଲ ରହୁଛି ଆର ଫ୍ୟାସିଲିଟି ଟିକିଏ ଭଲ ଦେଇଥାଉଛି କ୍ୟାମେରା କ୍ୱାଲିଟି ଭଲ ଦେଉଛି ତା'ପରେ ସ୍ପିଡ଼୍ ଫଙ୍କସନ୍ ବି ତା'ର ଫାଷ୍ଟ୍ ରହୁଛି ଆପଣ ମାଲାକାନଗିରି ଟାଉନ୍ ଭିଜିଟ୍ କରନ୍ତୁ ଆକାଶ ମୋବାଇଲ୍ ସୋ ରୁମ୍ କୁହନ୍ତୁ ସମସ୍ତେ ଜାଣି ଯିବେ ଆପଣଙ୍କର କେବେ ଦରକାର କହୁଛନ୍ତି କି ଓହୋ ଦୁଇ ଚାରି ଦିନ ପରେ ଆସନ୍ତୁ ଆଉ ଏବେ ତ କମ୍ୟୁନିକେସନ୍ ସୁ ଅସୁବିଧା ସେମିତି କିଛି ନାହିଁ ପଳେଇ ଆସନ୍ତୁ ଭଲ ଭଲ ମୋବାଇଲ୍ଟା ଅଛି ନ୍ୟୁ ଷ୍ଟକ୍ ବି ଆସିଛି ଆପଣ ଦେଖି ନିଅନ୍ତୁ ହଁ ଗୋଟେ ଦରକାର

ହୁଁ ହୁଁ ଆଚ୍ଛା ଠିକ୍ ଅଛି ବୋଇଲେ ଇଏ ଆଉ ଆପଣଙ୍କର ଡକ୍ୟୁମେଣ୍ଟେସନ୍ କଥା କିଛି ଜାଣିଛନ୍ତି କି ଡକ୍ୟୁମେଣ୍ଟ୍ଟା ଆପଣଙ୍କର ଇଏ ପାସବୁକ୍ର ଫ୍ରଣ୍ଟ୍ଟା ଜେରକ୍ସ୍ କରିକି ଆଣିବେ ଆଉ ଆଧାର କାର୍ଡ଼ଟା ଦେଇଥିବେ ଆଉ ପ୍ୟାନ୍ କାର୍ଡ଼ଟା ଦେଇଥିବେ ଫୋଟୋ ଦୁଇ କପି ଦେଇଥିବେ ଆଉ ଯଦି ଆଗରୁ କିଛି ବଜାଜ୍ କାର୍ଡ଼ଫାର୍ଡ଼ ଅଛି ଆପଣଙ୍କର ହଉ ଠିକ୍ ଅଛି ଆଜ୍ଞା ଗୋଟେ କାମ କରନ୍ତୁ ହେଲେ ଆପଣଙ୍କର ଯାହା ଡକ୍ୟୁମେଣ୍ଟ୍ ଅଛି ସବୁ ନେଇକି ଆସନ୍ତୁ ଭିଜିଟ୍ କରନ୍ତୁ ଦୋକାନ